ଖୋର୍ଦ୍ଧା ଜିଲ୍ଲାଟି ଆମର ଏକ ମୌସୁମୀ ଅଞ୍ଚଳର ଜିଲ୍ଲା ଯାହା ଏଠାରେ ମୁଖ୍ୟତଃ ତିନୋଟି ଋତୁ ଦେଖାଯାଏ ଗ୍ରୀଷ୍ମ ବର୍ଷା ଏବଂ ଶୀତ ଗ୍ରୀଷ୍ମଋତୁରେ ଆମର ବହୁତ ଅଧିକ ତାପମାତ୍ରା ହୋଇଥାଏ କାରଣ ଏଠାରେ ଏ ଲୋକ ଲୋକମାନେ ଏବଂ ପଶୁପକ୍ଷୀମାନେ ପାଣି ପିଇବାପାଇଁ ଅସୁବିଧା ହୋଇଥାନ୍ତି ବର୍ଷାଋତୁ ବର୍ଷାଋତୁରେ ଏଠାରେ ଆମର ଯେହେତୁ ପାଖେରେ ଆମର ମହାନଦୀ ରହିଛି ସେଥିପାଇଁ ଆମର ଏଠାରେ ବନ୍ୟା ହୋଇଥାଏ ଯାହାଫଳରେ ଯାହାଫଳରେ ଲୋକମାନେ ବହୁତ ହଇରାଣ ହୋଇଥାନ୍ତି ଏବଂ ଶୀତଋତୁରେ ଶୀତଋତୁରେ ଅଧିକ ତାପ ଅଧିକ ଶୀତ ହୋଇଥାଏ ଯାହାକି ଲୋକମାନେ କାମ କରିବାପାଇଁ ଅସୁବିଧା ହୋଇଥାଏ ଏବଂ ଗରିବ ଲୋକମାନେ ଆମର ଶୀତ କାକରରେ ପଡ଼ି ମୃତ୍ୟୁବରଣ କରିଥାନ୍ତି